ମୋ ମାତୃଭାଷା ଦେଖନ୍ତୁ ସମସ୍ତେ ଜାଣିଛନ୍ତି ଆମ ଆଞ୍ଚଳିକ ଭାଷା ବି ନିଶ୍ଚିନ୍ତ ଭାବରେ ଓଡ଼ିଆ ଆମେ ଛୋଟବେଳୁ ଓଡ଼ିଆ ଭାଷାରେ କଥା କହିବା ଠାରୁ ବୁଝିବା ଲେଖିବା ପଢ଼ିବା ସବୁ ଓଡ଼ିଆ ଭାଷାରେ ହିଁ କରଛୁ ଆମର ପ୍ରଥମ ଭାଷା ଆମ ମାତୃଭାଷା ହଉଛି ଓଡ଼ିଆ ତ ବହୁତ ଲୋକ ଅଛନ୍ତି ଯେଉଁମାନେ ଇଂଲିଶ ଜାଣି ନାହାଁନ୍ତି ତ ଇଂଲିଶର ବହୁଳ ମାତ୍ରାରେ ଏଇସବୁ କାର୍ଯ୍ୟକାରୀ କ୍ଷେତ୍ରରେ ବ୍ୟବହାର ହୋଇଥାଏ ତ ବେଶୀ ଭଲ ହବ ଯଦି ଇଂଲିଶ ପରିବର୍ତ୍ତେ ସେଇଠି ଓଡ଼ିଆର ବ୍ୟବହାର ହବ ପ୍ରାୟତଃ ଲୋକମାନେ ବି ବହୁତ ଭଲ ଭାବରେ ସବୁ ଜିନିଷ କୁ ବୁଝି ପାରିବେ ସବୁ ଲୋକମାନେ ଏବଂ କାର୍ଯ୍ୟକାରିତା ମଧ୍ୟ କରିପାରିବେ ଇଂଲିଶ ରେ ସବୁ ଜିନିଷ ରହୁଥିବାରୁ ବହୁତ ଲୋକ କିମ୍ବା ବହୁତ କଥା ଏମିତି ଅଛି ଯେଉଁଗୁଡ଼ାକ ଲୋକମାନେ ଜାଣି ପାରୁନାହାଁନ୍ତି ସେଥିରେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଛନ୍ତି କିମ୍ବା ସରକାରର ପ୍ରତ୍ୟେକ କଥା ତାଙ୍କ ପାଖରେ ପହଞ୍ଚି ପାରୁନି ତ ବେଶୀ ଭଲ ହବ ଯଦି ଆମେମାନେ ତାକୁ ଓଡ଼ିଆରେ କରାଇ କରାଇଲେ ବେଶୀ ଭଲ ହବ